କବି ଭୀମ ଭୋଇ ଯେଉଁଟାକି କବିତା ଲେଖିଥିଲେ ସେ କବିତା ହିଁ ବହୁତ ଭଲ ଲାଗିଥିଲା ଯେଉଁଟାକି ଆମ ଯେଉଁଟା ଓଡ଼ିଆ ସାହିତ୍ୟରେ ଯେଉଁଟାକି କହିବି ମୁଁ ଲେଖିଥିଲେ ଗୋଟିଏ ବିଷୟ ସେ ବିଷୟଟା ବହୁତ ପାରମ୍ପରିକ ବିଷୟରେ ନେଇଥିଲେ ସେଇଟା ବହୁତ ବଢ଼ିଆ ହେଇଥିଲା ତା' କବିତାଟା ବହୁତ ସୁନ୍ଦର ଲାଗେ ଯେଉଁଟାକି ପୁରା ଧୀର ସି ସ୍ଥିରରେ ପୁରା ସେ କବି ଭୀମ ଭୋଇ ଯେଉଁଟା ଲେଖିଥିଲେ ସେଇଟା ବହୁତ ବଢ଼ିଆ ଥିଲା ତାଙ୍କ ବହୁତ ଅନେକ ପ୍ର ଆଠ ଦଶଟା ମୁଁ ଯେଉଁଟାକି ପଢ଼ିଛି ସେ କବି ବହୁତ ବଢ଼ିଆ ଥିଲା ତାଙ୍କର ପୁରା ପାରମ୍ପରିକ ନେଇକି ଯେଉଁଟାକି ଆମ କାଳିଜାଇ ସନ୍ଧ୍ୟା ଯେଉଁଟାକି ସେମତି ଅନେକ ପ୍ରକାର ବିଷୟରେ ସେ ଭୀମ ଭୋଇ ଲେଖିଥିଲେ ବହୁତ ପାରମ୍ପାରିକର ତାଙ୍କର ରଚିତରେ ଯେଉଁଟା ଲେଖା ହେଇଥିଲା ବିଷୟଟା ବହୁତ ଭଲ ଥିଲା ତାଙ୍କ କବି ବହୁତ ଅନେକ ପ୍ରକାର ସେ ଲେଖିଛନ୍ତି ବହୁତ ବହୁତ କିଛି ଲେଖିଛନ୍ତି ବହୁତ ବଢ଼ିଆ ଲେଖିଥିଲେ କବି ଭୀମଭୋଇ ଯେଉଁଟାକି ବହୁତ ବଢ଼ିଆ ଥିଲା ତାଙ୍କ ରଚିତରେ ବହୁତ ବହୁତ ବଢ଼ିଆ ସୁନ୍ଦର କବିତା ଗୁଡ଼ାକ ଲେଖିଥିଲେ